କଳା ହେଉଛି ମଣିଷର ଏକ ସ୍ଵ ନିଜସ୍ୱ ଗୁଣ କଲା ହେଉଛି ଏକ ଯେଉଁଠାରେ କି ସାରା ଓଡ଼ିଶାର ଏବଂ ସାରା ଭାରତବର୍ଷରେ କଳାର ପ୍ରଚାର ପ୍ରସାର ହେତୁ ବିଭିନ୍ନ କଳାକାର ଏବଂ ତା'ର ଅଗ୍ରଗତି ଏବଂ ଶିଳ୍ପ କ୍ଷେତ୍ରରେ ଯେଉଁ ସମ୍ମୁଖୀନ ହୋଇଥିବା ବିଭିନ୍ନ ପ୍ରକାରର ସମସ୍ୟା ବା ଆହ୍ୱାନ ଗୁଡ଼ିକ ହେଉଛି ଯେଉଁଥିପାଇଁ ଶିଳ୍ପ କ୍ଷେତ୍ର କଲା କ୍ଷେତ୍ର ଏବଂ ଏ ଦୁଇ ମଧ୍ୟରେ ପାଣ୍ଠିର ସହାୟତା ସ୍ୱୀକୃତିର ସହାୟତା ଏବଂ ବିଭିନ୍ନ ଧରଣର ପ୍ରଚାର ପ୍ରସାର ଏବଂ ଏ ପ୍ରକାର ଧାରଣାରେ କଳାର ହୋଇପାରିବ କଳା ହେତୁ ଯାହାର ଗୁଟେ କଳାକାର କିମ୍ବା ଗୋଟେ ମଣିଷର ଅଗ୍ରଗତି ହେଇପାରିବ ଏବଂ ପାଣ୍ଠି ବା ଶିଳ୍ପ କ୍ଷେତ୍ର ସାହାଯ୍ୟରେ ସେହି ସ୍ୱୀକୃତି ମିଳିଥାଏ ସ୍ଥିରତା ଏବଂ ବିଭିନ୍ନ ପ୍ରକାର ସମସ୍ୟା ଦେଖା ପାଣ୍ଠିରୁ ବିଭିନ୍ନ ପ୍ରକାର ବିଭିନ୍ନ ଲୋକମାନଙ୍କର ଧାରଣାର ହେତୁ ସେଠାରେ ସମାବେଶ ଅସମାବେଶର ଅବସ୍ଥାନ ହୋଇଥାଏ କଳା ସାକ୍ଷରତା ଅସମାନତା ହୋଇଥାଏ ଏକ୍ସପୋଜର ମଧ୍ୟ କିଛି ଅସମାନତା ଦୃଷ୍ଟି ଦେଇଥାଏ ଏବଂ ପ୍ରଚାର ଓ ପ୍ରସାର ଫଳରେ ଓଡ଼ିଶାର କଳା ଶିଳ୍ପ କ୍ଷେତ୍ର ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହେଉଥାଏ କାରଣ କଳା ଓ ଶିଳ୍ପ କ୍ଷେତ୍ରରେ ସଂଯୋଗତାଶମ ବା ପାଣ୍ଠି ସ୍ଵୀକୃତି ଏବଂ ବିଭିନ୍ନ ମାନଙ୍କର ସଂଯୋଗମରେ ତାହାର ଅଗ୍ରଗତି ହୋଇଥାଏ ଏବଂ ପ୍ରଚାର ପ୍ରସାର ଫଳରେ ସେମାନଙ୍କର ସ୍ଵୀକୃତି ଲାଭ କରିଥାନ୍ତି ତେଣୁ କଳା ହିଁ ମଣିଷର ଧର୍ମ